ମୁଁ ଚାଷ ଜମିରେ ଯେତେବେଳେ ଆମେ ଧାନ ରୋଇଥାଉ ସେତେବେଳେ ଆମ ମୁଁ ପାଞ୍ଚରୁ ଛଅ ଘଣ୍ଟା ରହିଥାଏ ଓ ଯେତେବେଳେ ମୁଗ ରଖିଥାଉ ସେତେବେଳେ ଆମେ ସକାଳେ ଦୁଇ ତିନି ଘଣ୍ଟା ଉପରବେଳା ଦୁଇ ତିନି ଘଣ୍ଟା ଖରାରେ ଆମେ ଯାଉନଥାଉ ଆମେ ସେ ମୁଗକୁ ଆଣି ବାଡ଼େଇ ମୁଗ କାଢ଼ିଥାଉ ଖରାବେଳେ ଓ ଆମେ ଧାନ ଧାନକୁ ବିକ୍ରି କରି ବହୁତ ପଇସା ରଖିଥାଉ ଓ ଆମର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ଓ ଆମର ଆମକୁ ସବୁବେଳେ ଆମେ ସବୁ ଦିନ ଆମେ କାମ କଲେ ଆମକୁ କୌଣସି ରୋଗ ମଧ୍ୟ ହୋଇନଥାଏ ଓ ଆମର ଦେହ ସୁସ୍ଥ ରହିଥାଏ ଆଉ ଆମେ କୌଣସି ରୋଗରେ ପଡ଼ିିନଥାଉ ଓ ଆମେ ସବୁବେଳେ ଯଦି କାମ କରିବା ତା'ହେଲେ ଆମ ଦେହ ପାଇଁ ଭଲ ଆମେ ଯଦି ଗୋଟିଏ ବସି ରହିବା ରମ ଦେହକୁ ହାନିକାରକ ହୋଇଥାଏ ଆମ ତିକୁ ବହୁତ ରୋଗ ହୋଇଥାଏ ଓ ଆମେ ରୋଗାଗ୍ରସ୍ଥ ନହେବା ପାଇଁ ସବୁଦିନେ ଆମେ ବିଲରେ ଯାଇ ଦୁଇ ତିନି ଘଣ୍ଟା କାମ କାମ କରିଥାଉ ସେଥିପାଇଁ ଆମର ଦେହ ସୁସ୍ଥ ରହିଥାଏ ଓ ଆମେ କୌଣସି କାମ କୌଣସି ଦିନ ମଧ୍ୟ କାମ ନ କରିନଥାଉ ଆମେ ସବୁଦିନେ କାମ ବିଲରେ ଯାଇ କାମ କରିଥାଉ